ମୁଁ ଆର୍ଏସ୍ଏସ୍ରେ ଅଛି ବିଜୟାଦଶମୀ ଉପଲକ୍ଷେ ଆମେ ପଦଯାତ୍ରା କରିଥିଲୁ ମୋ ପାଇଁ ସେଇଟା ହେଉଛି ଲମ୍ବା ପଦଯାତ୍ରା ମୁଁ ସେଇଠି ଯାଇକି ନିଜେ ମଧ୍ୟ କିଛି ଶିଖିଲି ଏବଂ ଅନ୍ୟମାନଙ୍କୁ ମଧ୍ୟ କିଛି ଶିଖାଇଲି ଯେପରି କି ଯୋଗ ଏବଂ ନୂଆ ନୂଆ ଖେଳ ମଧ୍ୟ ମୁଁ ଶିଖାଇଲି ସେଇଠି ପଚାଶରୁ ଅଧିକା ପିଲା ସେଇଠି ଭାଗ ନେଇଥିଲେ ସେଇଠୁ ମଧ୍ୟ ଆମେ ଫେରିଲା ବେଳେ ସୂର୍ଯ୍ୟାସ୍ତ ଦେଖିଲୁ ଯେଉଁଟାକି ସମସ୍ତଙ୍କୁ ବହୁତ ଆକର୍ଷଣ କରୁଥିଲା